ହଁ ହ୍ୟାଲୋ କୁହନ୍ତୁ ହଁ ଆଜ୍ଞା କୁହନ୍ତୁ କ'ଣ ଅସୁବିଧା ହେଇଛି ଆଜ୍ଞା ଆଜ୍ଞା

ଦୋକାନ ଠେଇଁକି ଆପଣ ନିଜେ ଆସିଥିଲେ ନା ଯେଉଁ ଇଲେକ୍ଟ୍ରି ଭାଇ ଆପଣଙ୍କୁ ପଠାଇ ଥିଲେ ତାଙ୍କ ଥ୍ରୁରେ ଆଣିଥିଲେ ତାଙ୍କ ଥ୍ରୁରେ ଆପଣ ନିଜେ ଦୋକାନ ଠେଇଁକି ଯାଇଥିଲେ ନା ଯାଇ ନଥିଲେ ଦେଖନ୍ତୁ ଆପଣ ଜାଣିଛନ୍ତି ଯେହେତୁ ଆମେ ଆମର ଭୁବନେଶ୍ୱରରେ ଏଇଟା ଗୋଟେ ବହୁ ପ୍ରତିଷ୍ଠିତ ଦୋକାନ ଆମେ ଡୁପ୍ଳିକେଟ୍ ଜିନିଷ ଉପରେ ଜମା ବିଲ୍ କରୁନା ଆମେ ଆମର ପ୍ରଡ଼କ୍ସ ସବୁ ଭଲ ଭଲ ଭଲ ବ୍ରାଣ୍ଡରେ ଭଲ ରେଟ୍ ଦେଉଛୁ ସେଥିପାଇଁ ଆମ କଷ୍ଟମର୍ ଏତେ ଅଧିକ ଯେଉଁ ଇଲେକ୍ଟ୍ରି ଭାଇ ଜଣକ ଆପଣଙ୍କୁ କହିଲେ ହୁଏତ ସେ କିଛି ଭୁଲଭାଲ କାମ କରିଥିବେ କି ଅନ୍ୟ କିଛି କ'ଣ ଆପଣଙ୍କର ପ୍ରୋବ୍ଲେମ୍ କ'ଣ ହେଇଛି ଆପଣଙ୍କ ବଲ୍ ବଲ୍ ଜଳୁନି ଆଛା ଆପଣ କେଉଁ କମ୍ପାନୀର ଫିନୋଲେକ୍ସ୍ ନେଇଥିଲେ ତ ଭିଗାର୍ଡ଼ କମ୍ପାନୀର ତାର ନେଇଥିଲେ ଆଛା ଫିନୋଲେକ୍ସ୍ ନେଇଥିଲେ ଆମର ଆମର ଆପଣ ଯେଉଁ ପ୍ରଡ଼କ୍ଟ୍ ନେଇଛନ୍ତି ତା ଦେହରେ ଆମର ୱାରେଣ୍ଟି ବି ରହୁଛି କିଛିଟା ପ୍ରଡ଼କ୍ଟରେ ଆମର ୱାରେଣ୍ଟି ରହୁଛି ତ ଆପଣ ଚାହିଁଲେ ୱାରେଣ୍ଟି କ୍ଲେମ୍ କରି ପାରିବେ ଆପଣଙ୍କୁ ୱାରେଣ୍ଟି ସେ ଭାଇ ଜଣଙ୍କ ୱାରେଣ୍ଟି କାର୍ଡ଼ ଆପଣଙ୍କୁ ଦେଇଛନ୍ତି ନା ଦେଇ ନାହାନ୍ତି ଆପଣ ଗୋଟେ କାମ କରନ୍ତୁ ଯେଉଁ ଇଲେକ୍ଟ୍ରି ଭାଇ ଜଣକ ଆପଣଙ୍କର କାମ କରୁଛନ୍ତି ସେ ଯିଏ ଆପଣଙ୍କୁ ଚିଠା ଦେଇଥିଲେ ତାଙ୍କୁ ସାଙ୍ଗରେ ନେଇ ଗୋଟେ ଥର ଆମ ଦୋକାନ ଠିକି ଆସନ୍ତୁ ଆଉ ଯେଉଁ ପ୍ରଡ଼କ୍ଟଗୁଡ଼ାକ ଆପଣ କହୁଛନ୍ତି କି ଖରାପ ଅଛି ତା'କୁ ବି ମଧ୍ୟ ସାଙ୍ଗରେ ଆଣିଥିବେ କାରଣ ଆମର ଆମର ୱାରେଣ୍ଟି ରହୁଛି ୱାରେଣ୍ଟି ପିରିଅଡ଼୍ ଭିତରେ ଆମେ ତା'କୁ ଆଇଦର୍ କାମ କରିଦେଇ ପାରିବୁ ନହେଲେ ତା'କୁ ଚେଞ୍ଜ୍ ବି କରିଦେଇ ପାରିବୁ ତ ଆପଣ ସେ ହଁ ନା ଆମେ ଆମେ ଆମେ ମଧ୍ୟ ବହୁତ ଦୁଃଖିତ କି ଆପଣ କହୁଛନ୍ତି ଆମ ଦୋକାନରୁ ଜିନିଷ ନେଇଛନ୍ତି ବହୁତ ଖରାପ ମଧ୍ୟ ଜିନିଷ ପଡ଼ିଛି ଆମେ କେବେ ଆମ ଦୋକାନର ନାଁ ତଳେ ପକାଇବାକୁ ଚେଷ୍ଟା କରିବୁନି କଷ୍ଟମରର ସବୁ ସୁବିଧା ପାଇଁ ଆମେ ବହୁତ ଚେଷ୍ଟା କରୁଛୁ ତ ଆପଣଙ୍କର ଯଦି କିଛି ଅସୁବିଧା ହେଇଛି ମୁଁ ତ ଯାଣିନି ଦୁଇ ଚାରିଦିନି ପାଇଁ ମୁଁ ତ ଯାଇଥିଲି ବାହାରକୁ ତ ଦୋକାନରେ କ'ଣ ହେଇଛି କ'ଣ ନାଇଁ ମୁଁ ଆଉ ଜାଣିନି ଆପଣ ଗୋଟେ କାମ କରନ୍ତୁ ଆପଣ ସେହି ଇଲେକ୍ଟ୍ରି ଭାଇଙ୍କୁ ସାଙ୍ଗରେ ଧରି ଆଉ ଯେଉଁ ଯେଉଁ ଜିନିଷ ସବୁ କହୁଛନ୍ତି ଖରାପ ଅଛି ତା'କୁ ଟିକେ ତା ବିଲ୍ ଫିଲ୍ ସାଙ୍ଗରେ ଆଣିଥିଲେ ଭଲ ହୁଅନ୍ତା ଆମେ ଆପଣଙ୍କୁ ଚେଷ୍ଟା କରିବୁ ସାହାଯ୍ୟ କରିବାକୁ ଆମ ଦ୍ୱାରା ଯାହା ହେଇ ପାରିବ ଆଛା ଆପଣ କେଉଁଦିନ ଆସିବେ କହୁଛନ୍ତି ଆପଣଙ୍କର ପ୍ରାଇସ୍ ଲିଷ୍ଟଟା ଆଣିବେ ବିଲ୍ ବି ମାନେ ବିଲଟା ଆଣିବେ ଆଉ ଯେଉଁ ଯେଉଁ ପ୍ରଡ଼କ୍ଟର ୱାରେଣ୍ଟି କାର୍ଡ଼୍ ଥିବ ସବୁ ବହୁତ ପ୍ରକାର ପ୍ରଡ଼କ୍ଟ୍ ଦିଆ ହେଉଛି ସେଗୁଡ଼ା ତ ମୁଁ ଆଉ ମନେରଖି ପାରୁନି ଚିଠା ଦେଖିଲେ କହିବି ଆପଣ ସେଗୁଡ଼ିକ ସାଙ୍ଗରେ ଧରିକି ଆସନ୍ତୁ ଆଉ ଆଜ୍ଞା ହଁ ହଁ ମୁଁ ନିଶ୍ଚିନ୍ତ ମୁଁ ବାହାରକୁ ଯାଇଥିଲି ପଳାଇ ଆସିଛି ମୁଁ ଦୋକାନରେ ଥିବି ଆପଣ ମୋତେ ହିଁ କଣ୍ଟାକ୍ଟ୍ କରିକି ଦୋକାନକୁ ଆସିବେ କାରଣ ଆମ ପିଲା କ'ଣ ଭୁଲଭାଲ କରିଥିବେ ଯଦି ସେ ଇଲେକ୍ଟ୍ରି ଭାଇ ସାଙ୍ଗରେ କଣ୍ଟାକ୍ଟରେ ରହିକି କି କ'ଣ ତ ସେଥିପାଇଁ ମୁଁ ବହୁତ ଦୁଃଖିତ ହଁ ହଁ ଏହି ନମ୍ବରରେ ଆପଣ କଲ୍ କରିକି ଆସନ୍ତୁ ଆଜ୍ଞା ହଁ ହଁ ନିହାତି ଆସିକି ଦେଖା କରନ୍ତୁ ମୁଁ ଆପଣଙ୍କ ସଲ୍ୟୁସନ୍ କରିବାକୁ ଚେଷ୍ଟା କରିବି ଆଉ ଆଜ୍ଞା ଆଜ୍ଞା ନିହାତି